ହଁ ହ୍ୟାଲୋ ହଁ କହ୍ ଗୋ ଭାଇ ଏନ୍ତା କେଁ କିଏ କିଏଟା ବାହାରୁଛ ଗୋ କି ଆମେ ଦୁଇଟା ଜିମା ହଁ ହଁ କାଣା କାଣା ଭଲ୍ ଫିଲିମ୍ଟେ କେଁ ହଁ ଖର୍ଚ୍ଚବାର୍ଚ୍ଚ କିଏ ଦେବ ଖର୍ଚ୍ଚବାର୍ଚ୍ଚ କିଏ ଦେବ ହୁଁ ବୋଇଲେ ଟିକେଟ୍ କେତେ କେତେ ଟଙ୍କା ଅଛେଁ ଓ ହେନ୍ତା କେଁ ବୋଇଲେ ନୂଆ ଫିଲିମ୍ ରିଲିଜ୍ ହେଇଛି ଭଲ୍ ଲାଗ୍ବା ତ ହୁଁ ବୋଇଲେ ପହିଲା ପଇଡ଼ ପିମା ତ ହଁ ମୁଇଁ ଖର୍ଚ୍ଚା କରିମି ପଇଡ଼ର୍ଟା ହୁଁ ହୁଁ ହଁ ହଁ ଯିମା ବୋଲେ ଟିକେଟ୍ କର୍ମା ହଁ ଠିକ୍ ଅଛି ଇହାତିନି ତ ହେନ୍ତା କିଛି କାମ୍ ନାଇଁନ ବୁଲିକି ଆଇମା ହୁଁ

ହଁ ଘରେ ଏନ୍ତା ନୁରା ନୁରି ନେଇଁ କରନ୍ ଯେ ହୁଁ କେନ କା ଯିମା ଫିଲିମ୍ ଦେଖିକରି ଆସ୍ମା ବୁଲା କିନ୍ଦ୍ରା କରିକିରି ସାଙ୍ଗସାଥିମାନେ ହଁ ଦେଖି ଆମ ଭଲ୍ ଲାଗ୍ବା ହେ ହଁ କେନ୍ତା କେନ୍ତା କର୍ମା ଯେ ସେମାନେ ବାହାରିବେ କି ନାଇଁ ପଚାରବୋ ହଁ ଆମେ ଦୁଇ ଦୁଇ ଯିମାର୍ ଆର୍ କାଣା କରମା ସାଙ୍ଗ୍ ସାଙ୍ଗେର୍ ଯିମା ଆର୍ କିଏ ଯିବା ଆମର୍ ପଛ୍ରେ ଦେଖିବୁ ଫିରିବ୍ ଯିବେ ବୋଇଲେ ଆମେ ଦୁଇଟା ପଲାମା ହୁଁ ବୋଇଲେ ହଁ ହଏ ତ ହଁ ହେଟା ଭି ଆଇ ପି ହଁ ମଜା ମଜଲିସ୍ କର୍ମା ଏତ୍ଦିନେ ଏଞ୍ଜୟ୍ ହେଁ ତ ଏଜି ଏଜି ହୁଁ ବୋଇଲେ ଠିକ୍ ଅଛେଁ ବୋଇଲେ କେନ୍ତା ବୋଲେ ମୁଇଁ ଠିକ୍ ରେଡ଼ିଫେଡ଼ି ହେଇଥିମି ମୋତେ ନେଇଯିବୁ ଘରଆଡ଼େ ହଁ ଭଲ୍ ପ୍ୟାଣ୍ଟ୍ ସାର୍ଟ୍ ଟିକେ ପିନ୍ଧିଥିବି ହଁ ବୋଇଲେ ଠିକ୍ ଅଛି ମୁଇଁ ସେ ସାର୍ଟ୍ ସୁଖେଇ ଦେଇଛେଁ ବୋଇଲେ ମୁଇଁ ଉଲି ଆଣିଛେ ଟିକେ ଆଇରନ୍ଫାଇରନ୍ କରୁଥିନି ହଁ ଠିକ୍ ଅଛେଁ ଜିମା ଫିର୍ ହେଁ ରଖୁଛେଁ ହଁ ଠିକ୍ ଅଛେଁ